ମତେ ଖାଇବା ବହୁତ ପସନ୍ଦ ମୁଁ ଖାଇବାରେ ଅନେକ ସଉକ ରଖେ ଆପଣ ମତେ କିଛି ବି ଦିଅନ୍ତୁ ମତେ ସେଇଟା ପସନ୍ଦ ଆସିଯିବ ଅଣ୍ଡା ରୋଲ ଚାଓମିନ ଏଗ୍ ଭୁରଜି ସବୁ କିଛି ମତେ ସବୁ ବହୁତ ପସନ୍ଦ

ଫାଷ୍ଟ ଫୁଡ଼ ମତେ ଏତେ ପସନ୍ଦ କି ମୁଁ କହି ବି ପାରିବିନି ଆଉ ମୋ ମାଁ ସାନ ମାଁ ଏମାନଙ୍କୁ ମୁଁ ବହୁତ ଜିଦି ଲଗାଏ କି ମା ମତେ ବନେଇକି ଦିଅ ଏଇଟା ବନେଇକି ଦିଅ ସେଇଟା ବନେଇକି ଦିଅ ମାଁ ତ ବ୍ୟସ୍ତ ବହୁଳ ଜୀବନ ଭିତରୁ ବହୁତ ମତେ ବନେଇକି ଦେଇଛନ୍ତି ତାପରେ ଯେହେତୁ ମୁଁ ଧୀରେ ଧୀରେ ବଡ଼ ହେଲି ମୋ ଇନ୍ଟରେଷ୍ଟ ଧିରେ ଧିରେ ବଢ଼ିଲା ଇଚ୍ଛା ତାପରେ ମାଁ ମତେ କହିଲେ ତୁ ନିଜେ ବନେଇକି ଶିଖ ସବୁ ଜିନିଷ ବନେଇବା ଶିଖିଲେ ସବୁ ଜିନିଷ ଖାଇବା ବି ତତେ ଇଜି ହେଇଯିବ ତତେ ଆଉ କାହାକୁ କିଛି କହିବା ପାଇଁ ପଡ଼ିବନି ତ ମୁଁ ମୋର ଇଚ୍ଛା ଥାଉ ବା ନ ଥାଉ ମୁଁ ମାଁ ସାନ ମାଁ ଙ୍କ ପାଖେରେ ବସିକି ରୋଷେଇ ଦେଖେ ସେମାନେ କ'ଣ ବନାନ୍ତି କେମିତି ବନାନ୍ତି ତ ସେଇଠୁ ଧୀରେ ଧୀରେ ଖାଲି ତ ବସିବିନି ଧୀରେ ଧୀରେ କଟା କାଟି ଶିଖିଲି ତାପରେ ବନେଇକି ମସଲା କସା କେତେ କେମିତି କେଉଁଥିରେ କେତେ ମସଲା ଦରକାର କେଉଁଥିରେ ସବୁ କ'ଣ କ'ଣ ଇନଗ୍ରୀଡିଏଣ୍ଟସ ଦରକାର ହଉଛି କେଉଁ ରୋଷେଇ ରେ କ'ଣ ସବୁ ଉପକରଣ ଦରକାର ସେ ସବୁ କିଛି ଦେଖିକି ଧୀରେ ଧୀରେ ଶିଖିଲି ମାଁ ମାଁ ହିଁ ହେଇଥାଏ ଯେ ଆମକୁ ରୋଷେଇ ଶିଖାଏ

ଆଉ ରୋଷେଇ ଶିଖିଲା ବେଳେ କେଉଁଠି ହାତ କଟିଯାଏ ଚେଙ୍କା ଲାଗିଯାଏ ଫୁଟକା ହେଇଯାଏ ବେଳେ ବେଳେ ଗାଳି ବି ଶୁଣିବା ପାଇଁ ପଡ଼େ କିଛି ଜିନିଷ ପୋଡ଼ିଯାଏ ନଷ୍ଟ ହେଇଯାଏ ହେଲେ ବି ସେଇ ସବୁ ଭୁଲ ମାଁ ଘର ଲୋକ ଏଇ ମାନେ ହିଁ ସୁଧାରିଥାନ୍ତି ତ ସେମାନେଙ୍କ ପାଇଁ ହିଁ ମୁଁ ଆଜି ଭଲ ସେ ରୋଷେଇ ଶିଖି ପାରିଛି